ଚାଷରେ ନୂତନ ପଦ୍ଧତି ଦ୍ୱାରା ଅନେକ ଚାଷ ମଧ୍ୟ କରାଯାଇପାରେ ଏବଂ ଆଗରୁ ତ ଖଳ ଲଙ୍ଗଳ ଏବଂ ଗଡି ମାଧ୍ୟମରେ ଚାଷ କରୁଥିଲେ ଲୋକମାନେ ସେଥିପାଇଁ କମ ଅମଳ ମଧ୍ୟ କରିପାରୁଥିଲେ ହେଲେ ବର୍ତ୍ତମାନ ଯାହା ନୂଆ ପଦ୍ଧତି ଯାନ୍ତ୍ରିକ ପଦ୍ଧତି ମାଧ୍ୟମରେ ଚାଷ କରିବା ଯୋଗୁଁ ଅନେକ ଅଧିକ ଫଳ ମଧ୍ୟ ପ୍ରାପ୍ତ ହେଉଛନ୍ତି ତେଣୁ ନୂଆ ପଦ୍ଧତିରେ ଚାଷ କରିବା ଦ୍ୱାରା ତାଙ୍କର ଭଲ ଲାଭ ମଧ୍ୟ ହୋଇଥାଏ ଏବଂ କମ ସମୟ ମଧ୍ୟରେ ଅଧିକ ଅମଳ ମଧ୍ୟ କରିପାରନ୍ତି ସେମାନେ ତାଙ୍କ ସୂଚନାର ଉତ୍ସ ସେଗୁଡ଼ିକ ଭଲ